ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ଷ୍ଟାଡ଼ିୟମ୍ ଅଛି ସେଥିମଧ୍ୟରୁ କଳିଙ୍ଗ ଷ୍ଟାଡ଼ିୟମ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ଆନ୍ତର୍ଜାତିକ ଖେଳ ଜାତୀୟ ଖେଳ ରାଜ୍ୟସ୍ତରୀୟ ଖେଳ ହୋଇଥାଏ ସେଥିମଧ୍ୟରୁ ହକି ଫୁଟବଲ୍ କ୍ରିକେଟ୍ ମଧ୍ୟ କମ୍ପିଟିସନ୍ ହୋଇଥାଏ ଆନ୍ତର୍ଜାତିକ କ୍ରିକେଟ୍ ଖେଳ ଫୁଟବଲ୍ ଖେଳ ହକି ଖେଳ କରାଯାଇଥାଏ ଶରତ ପାଇକରାଏ ଷ୍ଟାଡ଼ିୟମ୍ରେ ଆଞ୍ଚଳିକ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଥାଏ ସେଥିମଧ୍ୟରୁ କ୍ରିକେଟ୍ ଫୁଟବଲ୍ ଦୌଡ଼ ପ୍ରତିଯୋଗିତା ଖୋଖୋ ଏହିସବୁ ଷ୍ଟାଡ଼ିୟମ୍ରେ ଯେଉଁ ପିଲାମାନେ ଉପକୃତ ହୁଅନ୍ତି ସେମାନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହିତ କରାଯାଏ ଏବଂ ରାଜ୍ୟସ୍ତରୀୟ କିପରି ସେମାନେ ଖେଳି ପାରିବେ ତାହା ମଧ୍ୟ ସରକାର ପଦକ୍ଷେପ ନେଇଥାନ୍ତି ରାମେଶ୍ୱରମ୍ ସ୍ପୋର୍ଟିଂ କ୍ଳବରେ କ୍ରିକେଟ୍ ଖେଳ ପ୍ରତିଯୋଗିତା କରାଯାଇଥାଏ ରେଳବାଇ ସ୍ପୋର୍ଟସ କ୍ଳବରେ ରେଲୱେ ରେଲୱାଇ ସହିତ ଯେଉଁମାନେ ସ୍ପୋର୍ଟସରେ ଭାଗ ନିଅନ୍ତି ସେମାନେ ରେଳୱେରେ ଯଦି ଭଲ ଖେଳିପାରିଲେ ତାହେଲେ ସେମାନଙ୍କୁ ରେଲୱେରେ ଚାକିରୀ ଦିଆଯାଇଥାଏ ହକି କ୍ଳବ୍ ମଧ୍ୟ ଅଛି ତା'ସହିତ ଟେବୁଲ୍ ଟେନିସ୍ ଫୁଟବଲ୍ ଖେଳ ଦୌଡ଼ ବ୍ୟାଡ଼ମିଣ୍ଟନ କବାଡ଼ି ଖୋଖୋ ଏହିପରି ବିଭିନ୍ନ ପ୍ରକାରର ଖେଳ କରାଯାଇଥାଏ ଆମ ଅଞ୍ଚଳରେ